ଆମ ଯାଜପୁର ଜିଲ୍ଲାରେ ପ୍ରାୟ ସବୁ ସାଂସ୍କୃତିକ ପର୍ବଗୁଡ଼ିକ ପାଳନ କରାଯାଏ ଯଦି ତା' ଭିତରୁ ଦେଖିବା ଦୀପାବଳି ହେଉଛି ସବୁଠୁ ବଡ଼ ପର୍ବ ଯାହାକୁ ଆମେ ଆଲୋକର ପର୍ବ କୁହାଯାଉ ଆମ ଯାଜପୁରରେ ଦୀପାବଳି ବହୁତ ଧୂମ୍ଧାମ୍ରେ ପାଳନ କରନ୍ତି ସମସ୍ତେ କାଉଁରିଆ କାଠି ବାନ୍ଧିକି ବଡ଼ବଡ଼ୁଆଙ୍କୁ ଡାକନ୍ତି ବାଣ ଫୁଟାନ୍ତି ମିଠା ଖାଆନ୍ତି ଆଉ ହୋଲି ତ କହିବାକୁ ଗଲେ ଗୋଟିଏ ବହୁତ ବଡ଼ ପର୍ବ ଆମର ହୋଲି ଦିନ ତ ପ୍ରାୟ ସମସ୍ତେ ଛୁଟି ଥାଏ ଆମ ଯାଜପୁର ତ ମାର୍କେଟ ଭିତରେ ଆପଣ ପଶିପାରିବେନାହିଁ ହୋଲି ଦିନ ଏତେ ଭିଡ଼ ରୋଡ୍ରେ ଆଉ ଦଶହରା ମଧ୍ୟ ଗୋଟିଏ ବଡ଼ ପର୍ବ ଆମର ଦଶହରା ବଡ଼ ପର୍ବ ହେଲା ପରେ ଯାହା ଟିକିଏ ଖଣ୍ଡା ଖେଳ ହୁଏ ଆମର ସବୁ ପାଇକ ଭାଇମାନେ ଯାଆନ୍ତି ଖେଳନ୍ତି ଆଉ କୁମାରପୂର୍ଣ୍ଣିମା ହେଉଛି ମଧ୍ୟ ଏକ ବଡ଼ ପର୍ବ କୁମାରୀମାନେ ପୂଜା କରନ୍ତି କୁମାରମାନଙ୍କ ପାଇଁ ସେ ବି ଗୋଟିଏ ବଡ଼ ପର୍ବ ଆଉ ବିଭିନ୍ନ ପ୍ରକାର ମା' ବିରଜାଙ୍କର ମଧ୍ୟ ବହୁତ ବଡ଼ ପର୍ବ ଗୋଟିଏ ହୁଏ ପ୍ରତି ସଂକ୍ରାନ୍ତିରେ ଏସବୁ ଆମ ଯାଜପୁର ଜିଲ୍ଲା ପ୍ରାୟ ସବୁ ସାଂସ୍କୃତିକ ପର୍ବ ବହୁତ ଧୂମ୍ଧାମ୍ ସହିତ ପାଳନ କରାଯାଏ